ଆମ ଓଡ଼ିଶାରେ ମୁଖ୍ୟ ସାଂସ୍କୃତିକ ପର୍ବ ବହୁତ ଗୁଡ଼େ ପାଳନ କରାଯାଏ ଯଥା ରଥଯାତ୍ରା ତ ସବୁଠୁ ବଡ଼ ପର୍ବ ଅଟେ ରଜପର୍ବ ନୂଆଖାଇ ଏବଂ ଦୁର୍ଗାପୂଜା କାଳୀପୂଜା ସବୁ ଓଡ଼ିଶାର ସବୁ ବଡ଼ ବଡ଼ ପର୍ବ ପାଳନ କରାଯାଏ ନୂଆଖାଇ ଆମ ଓଡ଼ିଶାର ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ସବୁଠୁ ବଡ଼ ପର୍ବ ଗୋଟେ ନୂଆଖାଇ ନୂଆଖାଇରେ ଆଗକାଳରେ ସବୁ ନୂଆଖାଇକୁ ଆମେ ପର୍ବକୁ ଯେମତି ପାଳନ କରୁଥିଲୁ ତ ଏବେ ଯେ ଆଜିକା ଜେନେରେସନରେ ଯେତିକି ବିକଶିତ ହେଲାଣି ଆଗକୁ ଡେଭଲପମେଣ୍ଟ ହେଉଛି ଆହୁରି ନୂଆ ନୂଆ କିଛି ଆମକୁ ଦେଖିବା ପାଇଁ ମିଳୁଛି ଜାଣିବା ପାଇଁ ମିଳୁଛି ଏଇ ପର୍ବ ବିଷୟରେ ଯେମିତିକି ମୁଁ କହିବି ରଜପର୍ବ ରଜପର୍ବ ଆଗ ଆଗକାଳରେ ଝିଅମାନେ କ'ଣ କରୁଥିଲେ ନା ଆଗ ଗଳିରେ ସବୁ କାମ କରୁଥିଲେ ଯେଉଁଥିରେକି କାମ କରୁନଥିଲେ ରଜ ପର୍ବରେ କେହି କାମ ହିଁ କରନ୍ତିନି କିନ୍ତୁ ଆମେ ଦୋଳି ଖେଳୁଥିଲୁ ସେ ଗାଁ ଗହଳିରେ ଆସିକି ସବୁ ଲୋକ ପିଲାମାନେ ମିଶିକି ଦୋଳି ଖେଳୁଥିଲୁ ପାନ ଖାଉଥିଲୁ ପୋଡ଼ ପିଠା ଖାଉଥିଲୁ ଏବଂ ଲୋକମାନଙ୍କ ଭିତରେ ତାସ ଲୁଡ଼ୁ ଖେଳ ଖେଳୁଥିଲେ କିନ୍ତୁ ଆ ଯେହେତୁ ଆଗକୁ ଆଗକୁ ଜେନେରେସନ୍ ବଢ଼ୁଛି ବା ଆଗକୁ ଆଗକୁ ସବୁ ବର୍ଷକୁ ବର୍ଷ ବଢ଼ୁଛି ଯେହେତୁ ସବୁ ଡେଭଲପମେଣ୍ଟ ହେଉଛି ତ ସେଇ ଅନୁସାରେ ଆମେ ଆମର ଆମ ଝିଅମାନଙ୍କର ଯେଉଁମାନଙ୍କର ସବୁ ପ୍ରତିଭା ଦେଖିବା ପାଇଁକି ଟି ଭି ମାଧ୍ୟମରେ ରଜ ପର୍ବର ଗୋଟେ ସୋ ଆସୁଛି ଯେଉଁଥିରେକି ରଜ ବିଷୟରେ ବହୁତ କିଛି ଆମେ କହିପାରୁଛୁ ଆନ ଆହୁରି କିଛି ସବୁ ଅଲଗା ଅଲଗା ଜିଲ୍ଲାମାନଙ୍କରେ କେମତି କ'ଣ ରଜ ପାଳନ କରାଯାଏ ତା' ବିଷୟରେ ମଧ୍ୟ ଜାଣିପାରୁଛୁ ଟି ଭି ଟେଲି ଟେଲିଭିଜନ ମାଧ୍ୟମରେ ଫୋନ୍ ମାଧ୍ୟମରେ ଜାଣିପାରୁଛୁ ଯେହେତୁ ଆମର ଆମର ଆମେ ଆମ ଜିଲ୍ଲାରେ ଯେମତି ପାଳନ କରୁଛୁ ବା ଆମେ ଆମ ଗାଁ ଭିତରେ ଯେମିତି ପାଳନ କରୁ ତ ଅଲଗାର ଯେ ବ ଜିଲ୍ଲାମାନଙ୍କରେ ଯେମତି ପାଳନ କରୁଛି ତା' ବିଷୟରେ ବି ଆମେ ଜାଣିବୁ ତ ବିକଶିତ ହେବା ଦ୍ୱାରା ଆମେ ଇଣ୍ଟରନେଟ୍ ବିକଶିତ ହେଲେ ଇଣ୍ଟରନେଟ୍ ମଧ୍ୟ ବିକଶିତ ଟାଇମ୍ ଇଣ୍ଟରନେଟ୍ ମଧ୍ୟ ଆ ଆସୁଛି ଯେଉଁଥିରେକି ଆମକୁ ବହୁତ ଭଲ ସବୁ ବିଷୟରେ ଜାଣିପାରୁଛୁ ସବୁ ପର୍ବ ବିଷୟରେ ପୁରା ଯେ ଦେଖିପାରୁଛୁ ରଥଯାତ୍ରା ଯେଉଁମାନେ ରଥଯାତ୍ରା ବିଷୟରେ ମୁଁ କହିବି ଯେଉଁମାନେକି ପୁରୀକି ଯାଇ ପାରୁନାହାନ୍ତି ବା ବହୁତ ବହୁତ ଦୂର ଦୂରାନ୍ତରୁ ଯା ଆସିପାରୁନାହାନ୍ତି ତ ସେମାନେ ଟି ଭି ମାଧ୍ୟମରେ ରଥଯାତ୍ରାର ରଥଯାତ୍ରା ଦେଖିକି ନିଜେ ଉପଲୁପ୍ତ ହେଇ ଉପଭୋକ୍ତ ହେଇପାରୁଛନ୍ତି ଖୁସି ବି କରିପାରୁଛନ୍ତି ଏବଂ ନୂଆଖାଇ ମଧ୍ୟ ଯେଉଁମାନେ ଯାଇପାରୁନାହାନ୍ତି ଟି ଭି ମାଧ୍ୟମରେ ସିଏ ନୂଆଖାଇ ପର୍ବ ମଧ୍ୟ ଦେଖିପାରୁଛନ୍ତି ଆଉ ଦୁର୍ଗା ପୂଜା କାଳୀ ପୂଜାରେ ଆ ଯେତେ ଆମେ ଛୋଟ ହେଇଥିବା ଟାଇମରେ ଯେତିକି ସବୁ କମ୍ କମ୍ ର ସବୁ ସାଜସଜା ହେଉଥିଲା କିନ୍ତୁ ଏବେ ବିକଶିତ ହେଲା ପରେ ଆମ ଜେନେରେସନ ଟିକିଏ ଅଧିକ ଆଡ଼ିକି ଗତି କଲାପରେ ବହୁତ ଭଲ ଡେଭେଲପମେଣ୍ଟ ହେଇଛି ଏବଂ ବହୁତ ଖୁସି ଲାଗୁଛି ଆଗ ଅପେକ୍ଷା ଏଅ ଆଗ ଜେନେରେସନ ଏ ଜେନେରେସନ ଦେଖିଲେ ଦେଖିଲା ବେଳକୁ ଏବେର ପରିସ୍ଥିତି ବହୁତ ଭଲ ଲାଗୁଛି